କ୍ରୀଡ଼ାରେ ସଫଳତାକୁ ଆମେ ବହୁତ ଭଲ ଭାବରେ ଆମେ ତାକୁ ଗ୍ରହଣ କରିବା ଏବଂ ବିଫଳତାକୁ ଆମେ ମଧ୍ୟ ବହୁତ ଭଲ ଭାବରେ ଆମେ ତାକୁ ଗ୍ରହଣ କରିବା କାରଣ ବିଫଳତା ହିଁ ମଣିଷକୁ ସଫଳତା ଦିଗରେ ଆଗେଇବା ପାଇଁ ସାହାଯ୍ୟ କରିଥାଏ ବିଫଳତାରୁ ହିଁ ମଣିଷ ବା ଗୋଟେ କ୍ରୀଡ଼ା ପ୍ରତିଯୋଗୀ ସେ କିପରି ସଫଳତା ଦିଗକୁ ଗତି କରିବ ସେ ତାର କୌଣସି କୌଣସି କ୍ଷେତ୍ରରେ ତାର କମି ରହୁଛି ସେ ସେଥିରୁ ଶିଖିଥାଏ ଏବଂ କ୍ରୀଡ଼ାକୁ ସଫଳତା ଦିଗରେ ଆଗେଇ ନେଇଥାଏ